ହ୍ୟାଲୋ ସାର୍ ମୁଁ ମୁଁ ସୁମନ୍ତ ଅଧିକାର କହୁଛି ଏମ୍ ବି ଥାର୍ଟି ଏଇଟ୍ରୁ ପିନ୍ କୋଡ଼୍ ହେଉଛି ସେଭେନ୍ ସିକ୍ସ ଫୋର୍ ଜିରୋ ଫାଇବ୍ ୱାନ୍ ମୁଁ କିଛି ଦିନ ଆଗରେ ଗୋଟିଏ ଫ୍ଲିପକାର୍ଟରୁ ଗୋଟିଏ ଟି ସାର୍ଟ ଅର୍ଡ଼ର୍ ଦେଇଥିଲି ଏବଂ ସେଇ ଟି ସାର୍ଟର ପ୍ରାଇସ୍ ହେଉଛି ଛଅ ଶହ ଟଙ୍କା ମାତ୍ର ମୁଁ ସେ ଟି ସାର୍ଟଟା ଏମ୍ ସାଇଜ୍ ଅର୍ଡ଼ର୍ ଦେଇଥିଲି ମାତ୍ର ସେ ଟି ସାର୍ଟଟା ଏମ୍ ସାଇଜ୍ର ପଳେଇ ଆସିଛି ସେଥିପାଇଁ ମୁଁ ସେ ଟି ସାର୍ଟଟିକୁ କ୍ୟନ୍ସଲ କରିଦେଇଥିଲି ଏବଂ ତା କୋରିଅର୍ ବୟଟା ରିଟର୍ନ୍ ଘରେ ଯିବା ବେଲେ ମୋଠୁ ସେ ଟି ସାର୍ଟଟା ନେଇଗଲେ କିନ୍ତୁ ମୋର ସେଇ ଟି ସାର୍ଟର ପ୍ରାଇସ୍ ଛଅ ଶହ ଟଙ୍କା ଥିଲା ସେ ପଇସା ମୋର ଏବେ ପର୍ଯ୍ୟନ୍ତ ମୋ ଏକକାଉଣ୍ଟକୁ ଆସିନାହିଁ ଏନୁ ଆପଣଙ୍କୁ ବିନୀତ ଅନୁରୋଧ କରୁଛି ଯେ ମୋର ସେଇ ଛଅ ଶହ ଟଙ୍କା ବା ମୋର ସେ ଟି ସାର୍ଟର ପ୍ରାଇସ୍ ମୋତେ ମୋର ଏକାଉଉଣ୍ଟକୁ ଫେରସ୍ତ ପଠାଇ ଦିଅନ୍ତୁ ଆଉ ଥରେ କହୁଛି ମୋର ଘର ହେଉଛି ଏମ୍ ବି ଥାର୍ଟି ଏଇଟ୍ ପିନ୍କୋଡ଼୍ ହେଉଛିି ସେଭେନ୍ ସିକ୍ସ ଫୋର୍ ଜିରୋ ଫାଇବ୍ ୱାନ୍ ସେ କୁରିଅର୍ ବାଲା ମୋତେ ସେ ଟି ସାର୍ଟ ନେବା ପରେ କହିଥିଲେ ଯେ ଚବିଶି ଘଣ୍ଟା ଭିତରେ ମୋର ପଇସା ମୋର ଆକାଉଣ୍ଟକୁ ଆସିଯିବ ମାତ୍ର ଚବିଶି ଘଣ୍ଟାରୁ ଆଜି ଦୁଇ ଦିନ ହୋଇଗଲାନି ମୋର ପଇସା ମୋର ଆକାଉଉଣ୍ଟକୁ ଆସିନାହିଁ ଏନୁ ଆପଣ ଏହା ବି ମାନେ ମୋ ପଇସା ଏବେ ମୋ ଆକକାଉଣ୍ଟକୁ ଆସିନାହିଁ ଏନୁ ଆପଣ ଟିକେ ଚେଷ୍ଟା କରନ୍ତୁ ବା ଆପଣଙ୍କ କୁରିଅର୍ ବୟକୁ କୁହନ୍ତୁ ଯେପରି ମୋର ପଇସା ମୋର ଆକାଉଣ୍ଟକୁ ପଳେଇ ଆସିବ